ହଁ ନୂଆ ମ୍ୟାଡ଼ମ ନମସ୍କାର କେଉଁଠି ଥିଲେ ଏତେ ଦିନ ପର୍ଯ୍ୟନ୍ତ ଦେଖା ନଥିଲା ହଁ ମୁଁ ଭଲ ଅଛି ମୁଁ ଚାକିରୀ କରୁଛି ଦଶ ହଜାର ହେଲେ କାଁ କରବ ଦଶ ହଜାର ଟଙ୍କାରେ ଚଳି ହେଉନି ମୁଇଁବି ସେହିଟା ଭାବୁଥିଲି ହଁ କେନ ଦୁକାନ୍ ଦେଲେ ଭଲ ହେବା

ମୋତେ ଟିକେ ସାହାଯ୍ୟ କର କେନ୍ତା କେନ୍ତା ପ୍ରକାର ବହି କିଣିଲେ ହେବା କେନ୍ତା କେନ୍ତା ଆଇଟମର ବହି ରଖିଲେ ହେବା ବତଉନ୍ କେମିତି କି ଟିକିଏ ମୋର ଲାଭ ହେବା ସେହିଟା ଟିକେ ଚିନ୍ତା କରୁନ୍ ଆମ ଏଇନେ ଯେତେ କଲେଜ ଅଛେ ସବୁ ଚଲବା ତ ହଁ ଆପଣ ଟିକେ ସାହାଯ୍ୟ ନାଇଁ କଲେ କରିନାଇ ପାରେ ମୁଇଁ ଏକଲା ଲୋକ ଟିକେ ଅଛେ ତ

ହଉ ଠିକ ଅଛେ ଟିନା ମ୍ୟାଡ଼ମ ମୁଇଁ ତମକୁ କେବେ ଭେଟ୍ କଲେ କଥା ହେମା